ହଁ ଓଡ଼ିଆରେ ମୁଁ କିଛି ଅନୁବାଦ କରିଛି ମୁଁ ମୋ' ସ୍କୁଲ୍ରେ ପଢ଼ିବା ସମୟରେ ଏକ କବିତା ଲେଖିଥିଲି ଯେଉଁଟା ସ୍କୁଲ୍ ମୋ' ଆମ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ସମସ୍ତଙ୍କୁ ଶୁଣାଇଥିଲି ସେ କବିତା ଶୁଣି ସାର୍ ଓ ଦିଦିମାନେ ମୋତେ ବହୁତ ଭଲ ଲେଖିଛୁ ବୋଲି କହିଥିଲେ ଏବଂ ସାଙ୍ଗମାନେ ମଧ୍ୟ ପ୍ରଶଂସା କରିଥିଲେ ସେ ମୋର ଜୀବନର ଅଭିଜ୍ଞତା ଅଟେ